ମୋର ସ୍ମୃତି ସ୍ମୃତି ତ କହିଲେ ବହୁତ କଥା ଅଛି କିନ୍ତୁ ମୋର ମୋ ସ୍କୁଲ ଲାଇଫରେ ପଢ଼ିଲା ବେଳେ ମୋର ଗୋଟଏ ତୃତୀୟ କ୍ଲାସ ଶ୍ରେଣୀର ସ୍ମୃତିଟେ ଥିଲା କ'ଣ ନା ସେ ତା ମୁଁ ସେଦିନ ସ୍କୁଲ ଯାଇଥିଲି ତା ପୂର୍ବ ଦିନ ମୋ ବାପା ମୋ ପାଇଁ ଗୋଟେ ଭଲ ନୂଆ ଯନ୍ତ୍ରବାକ୍ସଟେ ଆଣିଥିଲେ ତାକୁ ମୁଁ ନେଇ ସ୍କୁଲ ଯାଇଥିଲି କିନ୍ତୁ ମୋ ସାଙ୍ଗ ପିଲା ତାଙ୍କ ଭିତରୁ କିଏ ଗୋଟେ ମୋ ଯନ୍ତ୍ରବାକ୍ସଟାକୁ ହଜାଇ ଦେଇଥିଲା କିନ୍ତୁ ସେଦିନ ମୁଁ ଖୋଜିଲି ବହୁତ ଖୋଜିଲି କିନ୍ତୁ ମୁଁ ମୋତେ ସେ ମୋ ଯନ୍ତ୍ରବାକ୍ସ ମିଳିଲା ନାହିଁ ମୁଁ ଖୋଜିଲି ମୁଁ ବହୁତ କାନ୍ଦିଲି ମୁଁ କହିଲି ଘରକୁ ଗଲେ ବାବା ମୋତେ ମାରିବେ ମାଆ ପାଟି କରିବେ କ'ଣ ହବ ସେ କଥା ଭାବିକି ମୁଁ ସ୍କୁଲରେ ବସି କାନ୍ଦୁଥାଏ ସେଦିନ କ'ଣ ହେଇଛି ନା ମୋର ଗୋଟେ ଭଲ ସାଙ୍ଗ ତା ନାଁ ହେଉଛି ବର୍ଷା ସେ ମୋ ସହିତ ସବୁବେଳ ପାଇଁ ରହିଥିଲା କିନ୍ତୁ ସେଦିନ ମୋତେ ସିଏ ମୋ ମୋ ଯନ୍ତ୍ରବାକ୍ସ ଖୋଜିବାରେ ମୋତେ ବହୁତ ସାହାଯ୍ୟ କରିଥିଲା ମୁଁ ତା'ପରେ ତାକୁ କହିଲି ଯେ ନାଇଁ ତୁ ଘରକୁ ଯାଆ ମୁଁ ଖୋଜିକି ନେଇଯିବି କିନ୍ତୁ ସେ ମୋତେ କହିଲା ନା ତୁ ଖୋଜୁଛୁ ମୁଁ ଖୋଜିଦେବି ଆଉ ସାଙ୍ଗ ହେଇ ଖୋଜିବା ବହୁତ ଜଲ୍ଦି ମିଳିଯିବ ଆମେ ଘରକୁ ପଳାଇବା ତା'ପରେ ବହୁତ ଦୁଇ ଜଣ ଖୋଜିଲୁ କିନ୍ତୁ ଯନ୍ତ୍ରବାକ୍ସ ମିଳିଲା ନାହିଁ ଖୋଜୁ ଖୋଜୁ କ'ଣ ହେଇଛିି ନା ଆମ ଆମ ସ୍କୁଲର ପଛପଟେ ପଛପଟ ଝରକା ପଟେ କିଏ ଗୋଟେ ମୋ ଯନ୍ତ୍ରବାକ୍ସଟାକୁ ସେପଟେ ପକାଇ ଦେଇଛି ଆମେ ଖୋଜି ଖୋଜି ଆମକୁ ମିଳିଗଲା ତା'ପରେ ଆମେ ତାକୁ ଆଣିଲୁ ଭାବିଲୁ କିଏ ପକାଇଛି ତ ସାଙ୍ଗ ପିଲାଙ୍କ ଭିତରୁ କିଏ ପକାଇ ଦେଇଛି ତା'ପରେ ମୁଁ ତାକୁ କହିଲି ହଁ ଠିକ୍ ଅଛି ତୁ ମୋତେ ଏତେ ବଡ଼ ସାହାଯ୍ୟ ଟେ କରିଛୁ ଓ ମୋତେ ମୋ ଯନ୍ତ୍ରବାକ୍ସଟା ମିଳିଯାଇଛି ତୋର ମୋର ସାଙ୍ଗ ହେଇ ଖୋଜୁଥିବାରୁ ଆମ ଯନ୍ତ୍ରବାକ୍ସଟା ମିଳିଗଲା ଆଉ ସିଏ ମୋର ବହୁତ ଭଲ ସାଙ୍ଗ ଆମ ଘର ଫଙ୍କସନ ଆମ ଗାଁ ଫଙ୍କସନ ତ ସେ ଆମ ଘରକୁ ସବୁବେଳ ପାଇଁ ଆସେ ଆଉ ଅବଶ୍ୟ ତାଙ୍କ ଘର ଆମ ଘରଠୁ ଟିକେ ଦୂର କିନ୍ତୁ ସେ ଆମ ଫଙ୍କସନରେ ମୋ ମୁଁ କହିଲେ ମାନେ ସେ ଆସେ ଆଉ ରହିଲା କି ସିଏ ତ ଟିକେ ଦୂର ବାଟ ସ୍କୁଲରେ ଅଲଗା ସ୍କୁଲରେ ପଢ଼ୁଛି ମୁଁ ଅଲଗା ସ୍କୁଲରେ ପଢ଼ୁଛି କିନ୍ତୁ ତା'ର ମୋର ବହୁତ ଭଲ ସାଙ୍ଗ ଏମିତିକି ମୋର ଯେତେକ ସାଙ୍ଗ ଅଛନ୍ତି ସିଏ ମୋର ବହୁତ ଭଲ ସାଙ୍ଗ ଆଉ ମୋ ଯନ୍ତ୍ରବାକ୍ସ ସେଦିନ ହଜିଥିଲା ଆଉ ଥରେ ମୋର ମନ ଅଛି ମୋର ଗୋଟେ ପେନ୍ ହଜିଥିଲା ପେନ୍ ବି ଆମେ ଦୁଇ ଜଣ ସାଙ୍ଗ ହେଇ ଖୋଜିଥିଲୁ ପେନ୍ ବି ମୋର ମିଳିଯାଇଥିଲା କିନ୍ତୁ ମୁଁ ତା କଥା କେବେ ବି ଭୁଲିପାରିବିନି ସିଏ ମୋର ବହୁତ ଭଲ ସାଙ୍ଗ ମୋର ସବୁ ଅସୁବିଧାରେ ସେ ମୋ ସହିତ ରହିଛି ମୋ ମୋ ସାଥ ସେ କେବେ ବି ଛାଡ଼ିନି ଆଉ ମୁଁ ମୁଁ ତାକୁ ଯେବେ କହିବି ଏ ସେଦିନ ଯନ୍ତ୍ରବାକ୍ସ ଖୋଜିଲା ମୁଁ ତାକୁ ବହୁତ ଥର କହିଛି ନା ତୁ ଘରକୁ ପଳା କିନ୍ତୁ ସେ ମୋତେ ମନା କରିଥିଲା ଯେ ଆମେ ଖୋଜୁ ଯେ ଆମେ ସାଙ୍ଗ ହେଇ ଖୋଜିବା ଗୋଟେ ସାଙ୍ଗ ଖୋଜୁଛି ତ ମୁଁ ତା ଭଲ ସାଙ୍ଗ ହେଇ କେମିତି ଘରକୁ ଯାଇପାରିବି ଆମେ ସାଙ୍ଗ ହେଇ ଖୋଜିବା ମିଳିଗଲେ ଘରକୁ ପଳାଇବା ହେଲା ତୁ ତୁ ଖୋଜ ମୁଁ ବି ଖୋଜୁଛି ତ ତା କଥା ମୁଁ କହିଲେ ତ ମୁଁ ସରିବନି କିନ୍ତୁ ସେ ମୋର ବହୁତ ଭଲ ସାଙ୍ଗ